ମୁଁ ଛୋଟ ଦିନରୁ ରୋଷେଇ କାରବାର କରିଆସିଛି କିନ୍ତୁ ମୁଁ ମୁଁ ମୋ ନିଜ ହିସାବରେ ରୋଷେଇ କାରବାର କଲେ ମଧ୍ୟ ଆମ ପରିବାରର ଲୋକେ ତାହା ବହୁତ ଖୁସିରେ ବ୍ୟବହାର କରନ୍ତି ଏବଂ ଖାଇଥାନ୍ତି ଏଣୁ ମୁଁ ମୋର ରାନ୍ଧିବା ଶୈଳୀ କେବେ ବି ପରିବର୍ତ୍ତନ କରେ ନାହିଁ କାରଣ ମୁଁ ରାନ୍ଧିଥିବା ଖାଦ୍ୟ ବହୁତ ଭଲ ହିସାବରେ ଘର ଲୋକେ ତାହାକୁ ଗ୍ରହଣ କରନ୍ତି ଏବଂ ବହୁତ ଖୁସି ହେଇଥାନ୍ତି ମୋ ଖାଦ୍ୟ ଖାଇକି ଏବଂ ମୁଁ ରାନ୍ଧେ ମୁଁ ବହୁତ ପ୍ରକାର ଖାଦ୍ୟ ରାନ୍ଧି ଜାଣେ ଯଥା ମାଂସ ଭାତ ଡ଼ାଲି ତରକାରୀ ଇତ୍ୟାଦି ସବୁ ପ୍ରକାର ଖାଦ୍ୟ ରାନ୍ଧି ଜାଣେ ଏବଂ ଘରଲୋକ ମୁଁ ଏକ ପୁଅ ହେଲେ ମଧ୍ୟ ଘରଲୋକ ଏହା ପ୍ରଦାନ କରିପାରେ